ହେଲୋ ହଁ ଆଜ୍ଞା କୁହନ୍ତୁ ଜଳଖିଆ ତ ଆମର ଜଳଖିଆ ଦୋକାନ ମିଠା ବି ବିକ୍ରି ହେଉଛି ଜଳଖିଆରେ ସବୁ ଅଛି ବରା ପିଆଜି ସିଙ୍ଗଡ଼ା ଆଳୁଚପ୍ ଆମର ମଟର ତରକାରୀ ବି ହେଉଛି ଆଉ ହେଉଛି ଜଲେବି ହେଉଛି ରସଗୋଲା ଛେନାପୋଡ଼ ଆଉ ଯେତେ ଯିଏ ଅର୍ଡର୍ ଯାଏ ଦିଅନ୍ତି ମୁଡ଼୍କି ଫୁଡ଼କି ସେଗୁଡ଼ା ବି ବନା ହୁଏ ଓଃ କ'ଣ ମାନେ କ'ଣ ଘରେ ଖାଇବା ପାଇଁ ନା ବନ୍ଧୁବାନ୍ଧାବ ନା ଜନ୍ମ ଦିନ ଧରିକା ଅଛି କ'ଣ କେମିତି ଅଛି ସେ ଅନୁସାରେ ଜାଣିଲେ ଅ ହଁ ହଉ

ହଁ ହଁ ମିଠା ଆଉ ଜଳଖିଆ ନେବେନି ଖାଲି ମିଠା ନେବେ ଓଃ ହଁ ଆମର ତ ଏବେ ତ ସବୁ ଦେଖୁଛନ୍ତି ତେଲ ଆଳୁ ସବୁ ଗମେଣ୍ଟ୍ କେମିତି ରେଟ୍ କଲା ଆମର ସବୁ ପାଞ୍ଚ ଟଙ୍କା ଲେଖାଁ ଆଗରୁ ନିଆ ହେଉ ଥିଲା ଏବେ ଛଅ ଟଙ୍କା ଲେଖାଁ ବଢ଼ା ହୋଇଛି ତରକାରୀ ପ୍ଲେଟ୍ ଥିଲା ଦଶ ଟଙ୍କା ଏବେ ବି ସେଇ ଦଶ ଟଙ୍କା ବି ଅଛି ଆଉ ମିଠା ସେଇ ପାଞ୍ଚ ଟଙ୍କା ଛଅ ଟଙ୍କା ଦଶ ଟଙ୍କା ବି ମିଠା ଅଛି ଯାହା ଯେତିକି ଯୋଉ ଅନୁସାରେ ନେବେ ଆଉ ହଁ ହଁ କେବେ ଦରକାରେ କ'ଣ ରସଗୋଲା ନା ଗୋଲାପଜାମୁ ରସଗୋଲାଟା ଟିକେ ଅଧିକ ରେଟ୍ ରହିବ ଗୋଲାପଜାମୁ ଟିକେ କମ୍ ରହିବ ହଁ ହଁ ଆପଣ ଏତେ ଏତେ ନେବେ ମାନେ ଆମକୁ ଟିକେ ଆଗୁଆ କହିବେ ଯେମିତି ଆମେ ଟିକେ ବନେଇ ପାରିବୁ ନା ମ ଆଡଭାନ୍ସ ଆଡଭାନ୍ସ କିଛି ଦରକାର ନାହିଁ ଆପଣ ଆସିବେ ଡାଇରେକ୍ଟ ନେବେ ଡାଇରେକ୍ଟ ପଇସା ଦେବେ ଆମେ କ'ଣ ଆପଣ କୁଆଡ଼େ ପଳାଉଛନ୍ତି ନା ଆମେ କୁଆଡ଼େ ପଳାଉଛୁ ଆଉ ଜଳଖିଆ କିଛି ନେବେନି ଆଉ ତରକାରୀ ଫରକାରୀ ନେବେ କି ଆପଣ କ'ଣ କ'ଣ କେବେ ଏଇ ଦୁଇ ତିନି ଦିନ ନା କେତେ କ'ଣ କେବେ ଆଉ ଯୋଉ ଦିନ ଆପଣଙ୍କର ଦରକାରେ ମୋତେ ତା ପୂର୍ବ ଦିନ ଟିକେ ଫୋନ୍ କରିବେ ମୁଁ ରାତିରେ ମିସ୍ତ୍ରୀମାନଙ୍କୁ କହି ପୁଣି ଅର୍ଡ଼ରଟା ବନେଇ ଦେବି ବନେଇ ଦେଲେ ଆପଣ ଆସି କି ନେଇ ଯିବେ ଆଡଭାନ୍ସ କିଛି ନୁହେଁ ଆପଣ ଆସିବେ ଡାଇରେକ୍ଟ ନେବେ ଡାଇରେକ୍ଟ ପଇସା ଦେବେ ଆମର କ'ଣ ଆପଣ କୁଆଡ଼େ ପଳାଉଛନ୍ତି ନା ମୁଁ କୁଆଡ଼େ ପଳାଉଛି ଆଉ ଯୋଉ କ'ଣଟି ଆଉ ନେବେ କି ଯୋଉ ଇଏ ପୋଡ଼ ଫୋଡ଼ ନେବେ କି ହଁ କି ଯାହା ନେବେ ଆପଣ ଟିକେ ମନେ କରି ଆଗେ ଲେଖି ଦେଇ ଥିବେ ଗୋଟେ ଖାତାରେ ତାପରେ ମୋତେ ତା ପୂର୍ବ ଦିନ ଫୋନ୍ କରିବେ ନ ହେଲେ ମୁଁ ଆପଣଙ୍କୁ କଲ୍ କରି ଦେବି ଆଉ ହଉ ତାହାଲେ ହଉ ଲୋକ ଦୋକାନରେ ଅଛନ୍ତି ମୁଁ ଟିକେ ରଖୁଛି ଆଉ